ହଁ ଆମେ ଜାଣିଛୁ ଆମ ଏଇଠାରେ ଆମ ପାଖରେ ଆମ ଘର ପାଖରେ ଅଛନ୍ତି ଡିଗ୍ରୀ କରିଥିବା ପୁଅଝିଅ ମାନେ ସେଇମାନେ ଡିଗ୍ରୀ କରିଛନ୍ତି ଚାକିରୀ ଭି କରୁଛନ୍ତି ସେ ଅଧା ଚାକିରୀ ଆମ ବରପାଲି ଠି କରୁଛନ୍ତି ଅଧା ଚାକିରୀ ଆମ ବରଗଡ଼ ଡିଷ୍ଟ୍ରିକ୍ଟ ବାହାରେ ବି କରୁଛନ୍ତି ଆଉ ଆଉ ବି ପୁଅ ଝିଅ ଅଛନ୍ତି ଯୋଉମାନେ ଡିଗ୍ରୀ କରି ସାରିଲା ପରେ ବି ସେଇମାନେ ତାକୁ ଚାକିରୀ ମିଳି ନାହିଁ ଆଉ ଯୋଉମାନେ ବି ଚାକିରୀ କରୁଛନ୍ତି ସେମାନେ ତ ସବୁଠାରୁ ବହୁତ ବହୁତ ବହୁତ ଭଲ କାମ କରିଛନ୍ତି କରୁଛନ୍ତି ଆଉ କରୁଛନ୍ତି ଭି ଆଉ ଯେଉଁମାନେ ବି ଡିଗ୍ରୀ କରିକି କିଛି ଡିଗ୍ରୀ କରିକି ତାକୁ କାମ ମିଳୁ ନାହିଁ ସେଇମାନେ ଘରେ ବସିଛନ୍ତି ଆଉ ଆଉ ବି ପୁଅଝିଅ ପାଠ ପଢ଼ୁଛନ୍ତି ବି ଡିଗ୍ରୀ ପାଇବା ପାଇଁ ଡିଗ୍ରୀ ଚାକିରୀ କରିବା ପାଇଁ ତ ସେମାନେ ବି ଭଲ ଭଲ ପାଠ ପଢ଼ନ୍ତି ଡିଗ୍ରୀ କରିବାପାଇଁ ଆମେ ଏଇନେ ଘର ପାଖରେ ବହୁତ ପୁଅ ଝିଅ ଅଛନ୍ତି ଡିଗ୍ରୀ କରିକି ଅଛନ୍ତି